ରୋଷେଇ ଘରେ ଥିବା ବୈଦ୍ୟୁତିକ ଉପକରଣ ଗୁଡ଼ିକ ଯେମିତି ହିଟର ଗ୍ରାଇଣ୍ଡର ଫ୍ରିଜ୍ ଗ୍ୟାସ୍ ସିଲିଣ୍ଡର ଇଣ୍ଡକ୍ସନ ଚୁଲା ଆଗ କାଳରେ ଏମିତି ସବୁ ଉପକାରିତା ଜିନିଷ କିଛି ନଥିଲା ଆଗରୁ ଲୋକମାନେ ଆମେ ସବୁ ଚୁଲିରେ ରୋଷେଇ କରୁଥିଲୁ ଏବେ କ'ଣ ଗ୍ୟାସରେ ରୋଷେଇ କରିଦେଲୁ ଆଗରୁ ଚୁଲିରେ ରୋଷେଇ କଲା ବେଳକୁ ଡେରି ହଉଥିଲା ଏବେ କ'ଣ କମ୍ ସମୟରେ ରୋଷେଇ ଜଲ୍ଦି ସରିଯାଉଁଚି ଆଗ କାଳ ରୋଷେଇର ଟେଷ୍ଟ ଗୋଟେ ଅଲଗା ପ୍ରକାର ଥିଲା ଏବେ କଳ ଏବେର ରୋଷେଇ ଟେଷ୍ଟ ସେମିତି ନାହିଁ ଫ୍ରିଜି ଫ୍ରିଜରେ ଫ୍ରିଜ ପାଣି ପିଇଲେ ଥଣ୍ଡା ବେମାର ଯାହା ବି କିଛି ଘଟୁଛି ଆଗ କାଳରେ ଲୋକ କ'ଣ ମାଠିରେ ପାଣି ରଖିକି ପୋଖରୀ ପାଣି ବି ପିଉଁଥିଲେ ଲୋକ